ହଁ କହୁଛି କହୁନାହାନ୍ତି କ୍ଷୀର କ୍ଷୀର ନେବେ ନା କ'ଣ ଆପଣ କୋଉଦିନ ନେବେ ଆଜି ହଁ ସେଇଆ ନହେଲେ ଆଜିର୍ ପାଇଁ କ୍ଷୀର ନାହିଁ କାରଣ ନା ଆଜି ମୋ ପାଖରେ ଯେତେ କ୍ଷୀର ଥିଲା ସବୁ ସରିଗଲାଣି ଆଚ୍ଛା ଦୁଇ ତାରିଖ୍ ଦିନ ହେଲେ ମୋତେ ଗୁଟେ କାମ୍ କରନ୍ତୁ ଆଗତୁରା ଟିକେ ଆଡ଼ଭାନ୍ସ୍ ଦେଇଦେବେ ଯଦି ଆଡ଼ଭାନ୍ସ୍ ଦେବେ ତାହେଲେ ଆମେ କ୍ଷୀର ଆପଣଙ୍କ ପାଇଁ ରଖିଦେବୁ ଆପଣ ଯଦି ନିଶ୍ଚିତ ନେବେ ତାହେଲେ କହିବେ ଆମେ କାହିଁକି ପାଣିରେ କ୍ଷୀର ମିଶେଇବୁ ତ ପଇସା ନେବୁ ଭଲ କ୍ଷୀର କାଇଁ ଦେବୁନି ଭଲ ଆମର ଯେମିତି ପଇସା ଦେଉଛ ସେମିତି ଆମେ କ୍ଷୀର ଦେବୁ ପାଣି କାଇଁ ମିଶେଇବାକୁ ଯିବୁ ଆମେ ଦେଖନ୍ତୁ ଯଦି କହୁଛ ପାଣି ମିଶଉଛୁ ବୋଲି ଆମେ ତ ଆଉ କ୍ଷୀର ପ୍ରଡ଼କ୍ସନ୍ କରୁନୁ ଆମର ଯେଉଁ ଚାଷୀ ଭାଇ ଅଛନ୍ତି ସେମାନେ ଆଣିକି ଆମକୁ କ୍ଷୀର ଦିଅନ୍ତି ତ ସିଏ କ'ଣ କରନ୍ତି ନା ତାଙ୍କର ଟିକେ ଅଧିକା ଲାଭ ପାଇଁ ସେମାନେ କ୍ଷୀରରେ ଟିକେ ପାଣି ମିଶେଇ ଦିଅନ୍ତି ଆଉ ସେଇଟା ଆମେ ଜାଣି ପାରୁନୁ ଏବେ ଆମ ପାଖରେ ମେସିନ୍ ହେଇଗଲାଣି ଆଉ ସେଇଟା ଲୋକ ନେଇକି କ୍ଷୀର ନେଇ ସାରିଲା ପରେ ଟିକେ ଅଭିଯୋଗ କରନ୍ତି ଯେ ହଁ ଏମିତିକା ପାଣିଆ କ୍ଷୀର ଆସୁଛି ଆମେ ଆଉ କ'ଣ କ୍ଷୀର ଭିତରେ ପଶିଛୁ ଆଉ ଗୁଟେ କାମ୍ କରନ୍ତୁ ଆମେ ବର୍ତ୍ତମାନ୍ ଏଠି ମେସିନ୍ ଅଛି ଯେଉଁ ଚାଷୀମାନେ ଆମକୁ ଆଣି କ୍ଷୀର ଦେଉଛନ୍ତି ଆମେ ତା'କୁ ମିଟର୍ ମାଧ୍ୟମରେ ଚେକିଂ କରୁଛୁ ଚେକିଂ କରିକି ହଁ କ୍ଷୀର ରଖୁଛୁ ଯୋଉଟାକି ଆମେ ପୂରା ଭଲ କ୍ଷୀର ଆମ ପାଖରେ ହଁ ଉପଲବ୍ଧ ହେଉଛି ଆଉ ନେଇପାରିବେ କିଛି ଅସୁବିଧା ନାଇଁ ଏବେ ସବୁ ଭଲ କ୍ଷୀର ଆପଣ ଏଇଟା ମାନେ ଛେନା ବି ଲୋକ ନେଉଛନ୍ତି ଛେନା ପାଇଁ ବି ମୁଁ କ୍ଷୀର ଦେଉଛି ନା ନା ଏତେ ସମୟ କାହିଁ ଆମର ସମୟ ଅଛି ନା ଆଉ ଆସିକି ନେଇଯିବ ଦୋକନରୁ ଆମର ଲିଟର୍ ଅଛି ପଚାଶ୍ ଟଙ୍କା ଠିକ୍ ଅଛି ଦଶ ଲିଟର୍ ଦରକାର୍ ହେଲେ ଦେଇ ଦଶ ଲିଟର୍ ଦେଇଦେବା ଆଡ଼ଭାନ୍ସ୍ ଟା ଆଜି କି କାଲି ଭିତରେ ଆଡ଼ଭାନ୍ସ୍ ଦେଇଦିଅନ୍ତୁ ସେଇ ହିସାବରେ ଅର୍ଡ଼ର୍ ଲେଖି ଦେଇକି ରଖିଦେବି ଆଉ ପଇସା ସିଏ ନା ନା ପୁଣି ବଞ୍ଚିବ ନା କ'ଣ ମାପିକି ଆମେ ବେପାର କରିମୁ ସେଇ ତା'ର ଯେଉଁଠି ବୁଝୁ ନାହାନ୍ତି କ୍ଷୀର କେଉଁଠି ଯେଉଁମାନେ ଓମ୍ଫେଡ଼୍ ଦେଖୁନାହାନ୍ତି ଓମ୍ଫେଡ଼ରେ ରେଟ୍ କମ୍ ଅଛି ଦେଖିଲା ବେଳକୁ ଅଣଚାଷ୍ ଟଙ୍କା ପଚାଶ୍ ପଇସା ଲେଖା ହେଇଥିବ ସେ ଅଣଚାଷ୍ ଟଙ୍କା ପଚାଶ୍ ପଇସା ହିଁ ନେବ ଆଉ ସେ କମ୍ କରୁଛନ୍ତି ସେ କମଉନାହାନ୍ତି ସେମିତି କ୍ଷୀରରେ କ୍ଷୀରରେ ପା ମାର୍ଜିନ୍ ବେପାର ସକାଳୁ ପୂରା ଆମର ସାଢ଼େ ପାଞ୍ଚରୁ ନଅ ସାଢ଼େ ନଅରୁ ଦଶ୍ ଭିତରେ ପର୍ଯ୍ୟନ୍ତ ତାପ୍ରେ ସନ୍ଧ୍ୟାବେଳେ ଚାରିରୁ ରାତି ଆଠ୍ ପର୍ଯ୍ୟନ୍ତ ହଉ ଠିକ୍ ଅଛି ଆପଣ ଆଡ଼ଭାନ୍ସ୍ ଦେଇଦେବେ ଦେଇ ଦେଇକି ମୋତେ କହିଲେ ମୁଁ ସେଇ ହିସାବରେ ରଖି ଦେଇଥିବି ଆଉ ହେଲା ସବୁ ସୁବିଧା ଅଛି ଆପଣ ଯେମିତି ଦେଇପାରିବେ ହଁ ହଁ ହଁ ମୋ ନାଆଟା ହେଉଛି ବିନୋଦ୍ ବିନୋଦ୍